ହଁ ମ୍ୟାଡ଼ାମ କୁହନ୍ତୁ କେଉଁଠୁ କହୁଥିଲେ ଆପଣ

ମାନେ କେଉଁ ଟାଇପର ଆପଣ ଚାଁହୁଛନ୍ତି ମାନେ କେମିତି ଆପଣ ଏସଏଚଜି ଗୃପରେ ଅଛନ୍ତି ଏସଏଚଜି ମେମ୍ବର ଅଛନ୍ତି ଏସଏଚଜି ଗୃପ ଆପଣଙ୍କର ରିପେମେଣ୍ଟ କରିଦେଉ ନାହାନ୍ତି ମାନେ ସେଇଠୁ ଆପଣ ମାଁ ମାନଙ୍କୁ କହିକି ସେଇଠି ଲୋନମାନେ ପର୍ଶନାଲ ଲୋନ ନେଉନାହାନ୍ତି ଆପଣ ଏସଏଚଜି ମେମ୍ବର ପାଖରୁ ହ୍ୟାଲୋ ଆପଣ ଯେଉଁ ଏସଏଚଜି ନା କଣ ନା ଆପଣଙ୍କର ଯଦି ଅଛି ଏସଏଚଜି ଗୃପ ମେମ୍ବର ଅଛନ୍ତି ତାହେଲେ ଆପଣ କଣ କରିବେ ଆପଣଙ୍କ ସେ ଏକାଉଣ୍ଟ ଆପଣଙ୍କର ବ୍ୟାଙ୍କରୁ ଯେହେତୁ ଆପଣ ଏସଏଚଜି ଗୃପ ଅଛନ୍ତି କହୁଛନ୍ତି ସେଇଠି ଆପଣଙ୍କ କେତେ ଟଙ୍କା ଅଛି ଏସଏଚଜି ଗୃପ ଆପଣଙ୍କ ଏକାଉଣ୍ଟରେ ଓ ହଃ ନା ଏସଏଚଜି ଗୃପରେ କୋଡ଼ିଏ ହଜାର ଟଙ୍କା ରଖିଥିଲେ ଏବେ ନୂଆଁ ଗୃପ ନାଁ କଣ ଆପଣଙ୍କର ଓ ହଃ ସେଇଥିପାଇଁ ହେଇପାରିବନି ହଉ ଠିିକ୍ ଅଛି ଆପଣଙ୍କର କଉ କୌଲ ଆପଣଙ୍କର ଜମି ଅଛି କେତେ ଜମି ଅଛି ଆପଣଙ୍କର

ଆ ଆପଣ କାଲି ଆସନ୍ତୁ କାଲି ଆସନ୍ତୁ ଆପଣ ଭେଟିକିରି ମୋ ସହିତ କଥା ହେଇଯିବେ ଆଉ ଆଉ ଆପଣଙ୍କର ଆମର ଲୋନ ହେଉଛି ଆପଣ ଏଗ୍ରିକଲଚର ଲୋନ କରିପାରିବେ ଠିିକ୍ ଅଛି ଆପଣଙ୍କର ଆପଣଙ୍କର କିଏ ସ୍ୱାମୀ କଣ କରୁଛନ୍ତି ନା ସେମିତି ଚାକିରୀ ବାକିରି କଣ କରୁଛନ୍ତି କି ଚାଷ କରୁଛନ୍ତି ଆ ତାହେଲେ ଆପଣ ଆପଣଙ୍କର ଜମି ପଟ୍ଟା ହିଁ ତାହେଲେ ଚାଷ ଜମି କହୁଛନ୍ତି ଜମିରୁ ହିଁ ଆପଣଙ୍କର ଲୋନ ହେଇପାରିବ ଆଉ ଯଦି ଆପଣ ଚାକିରୀ କରିଥାନ୍ତେ ସେଇଟା ଅଲଗା ଲୋନ ହୋଇପାରିଥାନ୍ତା କି ଆପଣଙ୍କର ଏଇଠି ପଡ଼ିବ ଆପଣଙ୍କର ଏଗ୍ରିକଲଚର ଲୋନ ଯେତିକି ଆପଣଙ୍କର ଫାର୍ମ ଫାର୍ମ କଣ ଅଛି କି ଯେମିତି କି ଗାଈ ଫାର୍ମ କି ଆପଣଙ୍କ କୁକୁଡ଼ା ଫାର୍ମ ସେମିତି କଣ ଅଛି ଆପଣଙ୍କର ସେଇଟା ଯଦି ଥାନ୍ତା ଆପଣଙ୍କର ସେଇଠୁ ଆପଣଙ୍କର ଥାର୍ଟି ପରସେଣ୍ଟ ଆପଣଙ୍କର ଇଏ ପାଇଥାନ୍ତେ ସବ୍ସିଡ଼ି ପାଇଥାନ୍ତେ କିନ୍ତୁ ଏଗ୍ରିକଲଚରର ସେମିତି ସବ୍ସିଡ଼ି ନାହିଁ ଯଦି କୁକୁଡ଼ା ଲୋନ କିମ୍ବା ଗାଈ ଲୋନ କରିବେ ସେଠି ସବ୍ସିଡି ଆପଣଙ୍କୁ ମିଳିବ ସେ ଲୋନ କଲେ ଚଳିବ କି ସେଇଟା କଲେ ଆପଣଙ୍କର ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଲୋନ କରିପାରିବେ କିନ୍ତୁ ଏଇଟା ଆପଣଙ୍କୁ କଲେ ଆପଣଙ୍କୁ ତ ସେହି ଆପଣ କେତେ କରିବେ ପଚାଶ ହଜାର କରିବେ ନା କି ଆପଣ ସେଇଟା କରୁନାହାନ୍ତି ଆପଣଙ୍କର କୁକୁଡ଼ା ଫାର୍ମ କି କଣ ଲୋନ କରୁନାହାନ୍ତି ସେଇଟା କଲେ ବେଟର ହେବ ମୁଁ ଭାବୁଛି କାହିଁକି ନା ଏଗ୍ରିକଲଚର ଲୋନ ଟା ବର୍ତ୍ତମାନ ରିକଭରୀ ହୋଇପାରୁନି ତ ସେଥିପାଇଁ ଏଗ୍ରିକଲଚର ଲୋନଟା ଭାରି କଷ୍ଟ ହେଉଛି ମାନେ ଦେଖେଇ ହେଉନି ପ୍ରୋବ୍ଲେମ ହୋଇଯିବ ତାପରେ ଆପଣଙ୍କ ବି ସେ ପ୍ରତି ମାସରେ ଜମା କରିବାକୁ ପଡ଼ିବ ଏସବୁ ଜିନିଷ କରିବାକୁ ପଡ଼ିବ ଆପଣ କିଛି ଏଗ୍ରିକଲଚର ଲୋନ ସିନା ନେଇଯିବେ କିନ୍ତୁ ଏଗ୍ରିକଲଚରରୁ ଆପଣଙ୍କର ପ୍ରଡ଼କ୍ଟ ମାନେ କରିବାକୁ ପ୍ରୋବ୍ଲେମ ହେଇଯିବ ନା ସେଥିପାଇଁ ଆପଣ ଗୋଟେ ଜିନିଷ କରନ୍ତୁ ସେ ଗାଈ କିମ୍ବା ଛେଳି ର ଲୋନ ନିଅନ୍ତୁ କିମ୍ବା କୁକୁଡ଼ାର ଲୋନ ନିଅନ୍ତୁ ସେ ଆପଣଙ୍କର କୁକୁଡ଼ା ବୋଲି କିଛି କିଣିଦେଲେ କିଛି କିଣିଦେବେ ତା ସହିତ ଆପଣ ଦେଖେଇ ପାରିବେ ଆଉ ତାହେଲେ କଣ କୁକୁଡ଼ା ଲୋନ କରିବା ନା ଗାଈ ଲୋନ କରିବେ ନା କଣ କହୁଛନ୍ତି କୁକୁଡ଼ା ଆପଣଙ୍କ ଘରେ ଅଛି ଅଲରେଡ଼ି ନା କିଛି ନାଇଁ ନୂଆଁ କିଣିବାକୁ ପଡ଼ିବ ନା କୁକୁଡ଼ା ଫାର୍ମ ଆପଣ ନ କଲେ ବି ଆପଣଙ୍କ ଘରେ ବି ଗୋଟେ କିଛି କିଣିଦେବେ ନା ଯେହେତୁ ଆମେ ସୋ କରିବା ବୁଝିପାରିଲେ କି ନାହିଁ ଆପଣ ତାପରେ ଆପଣଙ୍କର ଯେହେତୁ ଆପଣଙ୍କର କୁକୁଡ଼ା ଫାର୍ମ କଲେ ଆପଣଙ୍କର ପଚାଶ ହଜାରରୁ ଦେଢ଼ ଲକ୍ଷ ଦେଇହେବ ଆପଣ ଯଦି ବାହାଘର ପାଇଁ ପଚାଶ ହଜାର କିମ୍ବା ଲକ୍ଷେ ଟଙ୍କାର କୁକୁଡ଼ା ଆପଣ କିଣିଦେବେ ଲକ୍ଷେ ଟଙ୍କାରୁ କମ୍ କୁକୁଡ଼ା ହେଇଯିବ କୁକୁଡ଼ା ହେଇଯିବେ ତା ଚିଆଁ ରୁ ଚିଆଁ ତ ବହୁତ କୁକୁଡ଼ା ହେଇଯିବେ ଆଉ ଆଉ ଆପଣ କିଛି ମାନେ ବାହାଘର ବି ହେଲା ଆପଣଙ୍କ ଗୋଟେ ବିଜ୍ନେସ ବି ଆପଣଙ୍କ ଷ୍ଟାର୍ଟ ହେଇଗଲା ପରେ ବାହାଘର ପାଇଁ ପଇସା ନେଇଥିବେ ସୁଝି ଦେଇଥିବେ କିନ୍ତୁ ଏପଟେ ଆପଣଙ୍କର ସୁଝି ପାରୁନଥିବେ ଅସୁବିଧା ହେଇଯିବ ସେଥିପାଇଁ ପ୍ରଡ଼କ୍ଟିଭିଟି ଯଦି ଆପଣ କରିବେ ତାହେଲେ ଆପଣଙ୍କୁ ବି ସୁବିଧା ହେବ ଆମକୁ ବି କିଛି ଅସୁବିଧା ହେବନାହିଁ ଏଇଟା ଆପଣଙ୍କର ଦେଢ଼ ଲକ୍ଷ ରେ ଲକ୍ଷେରେ ତିରିଶ ହଜାର ଧରନ୍ତୁ ସେଇଠୁ ପନ୍ଦର ହଜାର ମାନେ ଆପଣଙ୍କ ତିରିଶ ପଇଁଚାଳିଶ ହଜାର ଟଙ୍କା ଆପଣଙ୍କର ଛାଡ଼ ହେଇଯିବ ଆପଣଙ୍କର ପଇଁଚାଳିଶ ହଜାର ଟଙ୍କା ଛାଡ଼ ହେଇଯିବ ଲକ୍ଷେ ଲକ୍ଷେ ଦଶ ହଜାର ଭିତରେ ଆପଣ ସୁଝିବେ ଆଉ ତାପରେ ଆପଣଙ୍କର ଏଇଠି ଇଣ୍ଟରେଷ୍ଟ ମଧ୍ୟ କମ୍ ସେ ଆମର

ଆପଣ ଯଦି ଆସିବେ ସପ୍ତାହ ଭିତରେ ହେଇଯିବ ଆପଣଙ୍କ ଲୋନ ଆପଣଙ୍କ ବାହାଘର କେବେ ଅଛି କି ନାଇଁ ଆପଣଙ୍କର ବାହାଘର ଯେଉଁ ଅଛି ସାତ ଦିନ ସାତ ଦିନ ଭିତରେ ହେଇଯିବ ଯଦି ଅଛି ଆପଣଙ୍କର ନହେଲେ କୁଆଡ଼ୁ ଆଣିଥାନ୍ତୁ ଆପଣ ଲୋନ କଲାପରେ ଆପଣ ଦେଇଦେବେ ଆଉ କଣ କହିଲେ ତାହେଲେ ଆପଣ ଗୋଟେ ଜିନିଷ କରନ୍ତୁ ଆପଣ ଆସିକି ଆଜି ହିଁ ପଳେଇ ଆସନ୍ତୁ ଆଜି ତ ଅଫିସ ହାୱାର ବନ୍ଦ ହେଇନି ଏବଂ ଆଜି ଡକୁମେଣ୍ଟ ଧରି ପଳେଇ ଆସନ୍ତୁ ପ୍ରୋସେସ ଆମେ କରିଦେଇଥିବା ପ୍ରୋସେସ କରିକି ତାପରେ ଆପଣଙ୍କର ଆସିକି ହେଇଯିବ ଶୀଘ୍ର ବାହାଘର ଦିନ ଗୋଟେ ଦିନ କିମ୍ବା ଦୁଇ ଦିନ ଥିବ ହେଇଯିବ ଆଉ କଣ କି ଲେଟ୍ ହେଇଗଲେ ପୁଣି କାଲି ଗୋଟେ ଦିନ ଗୋଟେ ଦିନ ପଳେଇବ ପୁଣି ଆପଣ ଆଜି ହିଁ ପଳେଇ ଆସନ୍ତୁ ତାହେଲେ ମୁ ବରଂ ଅଛି ଟାଇମ ତ ହେଇନି ଆମେ ଅଛୁ କଥା ହେଇ ପଳେଇବେ ଡକୁମେଣ୍ଟଟା ପ୍ରୋସେସ କରିଦେଇଥିବି ଆଉ ତ ଆପଣ ଯେଉଁ ଡକୁମେଣ୍ଟଟା ଆଣିବେ ଆପଣଙ୍କ ଆଧାର କାର୍ଡ଼ ଆଣିବେ ଠିକ୍ ଅଛି ହେଲୋ ଆପଣଙ୍କ ଆଧାର କାର୍ଡ଼ ଆଣିବେ ଆପଣଙ୍କର ହଜବେଣ୍ଡ ଆଧାର କାର୍ଡ଼ ଆଣିବେ ଆପଣଙ୍କର ପାସ୍ବୁକ ଦୁଇ ଜଣଙ୍କର ଆଣିବେ ତା ସହିତ ଆପଣଙ୍କର ଜମି ପଟ୍ଟା ଆଣିବେ ଆଉ ରାସନ କାର୍ଡ଼ ଯଦି ଅଛି ନେଇକି ଆସିଥିବେ

ହଉ ହଉ ମାଁ ହଉ ଠିକ୍ ଅଛି ମା ଥାଙ୍କ ୟୁ